ଆମର ପରମ୍ପରା ହିସାବରେ ମାଣବସାକୁ ଆମେ ତ ପ୍ରାୟେ ସମସ୍ତେ ମାନୁ ଏହା ମାର୍ଗଶିର ମାସରେ ପଡ଼େ ମାର୍ଗଶିର ମାସରେ ଯେଉଁ ଚାରି ପାଞ୍ଚୋଟି ଗୁରୁବାର ପଡ଼େ ସେଥିରେ ସବୁ ପାଳି ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ସକାଳୁ ଉଠିକରି ଚିତା ପକାଯାଏ ମୁଣ୍ଡ ଧୋଇ ଗା ସ୍ତ୍ରୀ ଲୋକମାନେ ମୁଣ୍ଡ ଧୋଇ ଗାଧୋଇବେ ନୂଆ ଖଟୁଲି ଆଣିବେ ଭଲ ଧଳା ଧାନର ମେଣ୍ଟି ତିଆରି କରିବେ ମାଣ ମାଣରେ ଭର୍ତ୍ତି କରି ବସାନ୍ତି ସେଥିରେ ଆଖୁ ମୂଳା କଦଳୀ ଏ ଦେଇକରି ପୂଜା କରାଯାଏ ଏ ମା'ଙ୍କୁ ଆବାହନ କରାଯାଏ ମା' ଏହା ମହାଲକ୍ଷ୍ମୀଙ୍କର ଏକ ସ୍ୱତନ୍ତ୍ର ପୂଜା ଯେଉଁ ପୂଜାରେ କି ଆମର ପିଠା ହୁଏ ଖିରି ଖେଚେଡ଼ି ଡାଲମା ଶାଗ ମୂଳା ଭଜା ସମସ୍ତ ଜିନିଷ ମା'ଙ୍କୁ ଅର୍ପଣ କରାଯାଏ ଆଉ ମଣ୍ଡା ପିଠା ଆରିସା କାକରା ଯିଏ ଯେତେପ୍ରକାର ଚାହିଁବେ ମା'ଙ୍କୁ ପୂଜା କରି ପିଠାପଣା କରି ପୂଜା କରିପାରିବେ ମା' ଏଥିରେ ମହାଲକ୍ଷ୍ମୀ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯାଏ ଖଟୁଲି ଉପରେ ସକାଳୁ ଉଠି ମା' ମନେ ମେଣ୍ଟି ଥୋଇ ମା'ଙ୍କୁ ଶୁକ୍ଳ ବସ୍ତ୍ରରେ ତେଣୁ ଅନୁସରଣ କରନ୍ତି ଏହା ଆମ ଏକ ନିର୍ଦ୍ଧିଷ୍ଟ ପରମ୍ପରା ସାଂସ୍କୃତିକ